ଖୋର୍ଦ୍ଧା ଜିଲ୍ଲାର ରୀତି ନୀତି ଗୁଡ଼ିକ ଏବଂ ସାମାଜିକ ଧର୍ମ ହେଲା ହିନ୍ଦୁ ଧର୍ମ ଏହି ହିନ୍ଦୁ ଧର୍ମ ଅନୁସାରେ ବାର ମାସରେ ତେର ପୂଜା ପଡ଼ିଥାଏ ସେଥିମଧ୍ୟରୁ ଶୀତଳଷଷ୍ଠୀ ଅନ୍ୟତମ ଏହି ଶୀତଳଷଷ୍ଠୀରେ ଶିବ ପାର୍ବତୀ ବିଭାଘର ହୋଇଥାଏ ସେହି ସମୟ ଶିବ ମନ୍ଦିରମାନଙ୍କର ବିଭିନ୍ନ ସାଜ ସଜ୍ଜା ସହିତ ଲୋକ ଗହଳି ବି ହୋଇଥାଏ ଆମ ସମ୍ପ୍ରଦାୟକୁ ବଜାଏ ରଖିଥାଉ ସେହିପରି ରାଜା ରାଣୀ ମହୋତ୍ସବରେ ବିଭିନ୍ନ ଦେଶରୁ ଲୋକମାନେ ଆସନ୍ତି ଏବଂ ସେଠାରେ ବିଭିନ୍ନ ନାଚ ଗୀତ ପ୍ରତିଯୋଗିତା ହୁଏ ବିଭିନ୍ନ ଦୋକାନ ପଡ଼ିଥାଏ ବାହାର ରାଜ୍ୟର ଲୋକେ ନିଜ ନିଜର ବ୍ୟବସାୟ କରିଥାନ୍ତି ସେଠାରେ ଆମ ସଂସ୍କୃତିର ପରିଚୟ ଦେଇଥାଉ ଏବଂ ସାମାଜିକ ପରିଚୟ ପାଇଥାଉ ଏହା ଏକ ବହୁ ପ୍ରାଚୀନ ଓ ପୁରାତନ ପରମ୍ପରା ଅଟେ ଏହା ବହୁ ସୁନାମ ଅର୍ଜନ କରିଛି ଓଡ଼ିଶାର ନାମ ମଧ୍ୟ ବହୁ ଉପରେ ରହିଛି ଏହା ଦ୍ୱାରା ଲୋକମାନେ ବହୁ ଶିକ୍ଷା ଲାଭ କରିଥାଆନ୍ତି